ଆମ ଗ୍ରାମ ରୁ ଆମ ଜଟଣୀ ସହର ପ୍ରାୟ ପନ୍ଦର କିଲୋମିଟର କିନ୍ତୁ ଏ ଆମ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ କୌଣସି ପକ୍କା ରୋଡ଼ ନାହିଁ ଯାହା ଫଳରେ କି ଏହା ଆମର ଯିବା ଯିବା ଆସିବାର ଅସୁବିଧା ହେଉଛି ଏବଂ ଆମର କୌଣସି ପରିବହନ ପାଇଁ ଯେପରିକି ବସ ଏବଂ ଟ୍ରେନ କିଛି ବି ଆମର ନାହିଁ ଏବଂ ବାଟ ଆମର ପରିବହନର ବାଟ ଅସୁବିଧା ହେଉଥିବାରୁ କୌଣସି ରୋଗୀ ଯଦି ଆମର ଜରୁରୀକାଳୀନ ପରିସ୍ଥିତି ପଡ଼େ ତେବେ ଆମ୍ବୁଲାନ୍ସ ବି ବା ଜରୁରୀ କାଳୀନ ଆମ୍ବୁଲାନ୍ସ ବି ଆମ ପାଖ ଗାଁକୁ ଆସି ପାରୁନାହିଁ ଯାହା ଫଳରେ କି ସେ ମୃତ୍ୟୁବରଣ କରୁଛି ଏବଂ ପିଲା ମାନେ ପଢ଼ିବା ପାଇଁକା ଆମ ଗ୍ରାମରୁ ସହରକୁ ଯିବା ପାଇଁ କୌଣସି ପରିବହନ ଯେପରିକି ବସ ଆଉ ଆମର ଅଟୋ କିଛି ନାହିଁ ଯାହାଫଳରେ କି ପିଲାମାନେ ମଧ୍ୟ ପଢ଼ିବାରେ ଅସୁବିଧା ହେଉଛନ୍ତି କେବଳ ଆମ ଗାଁରେ ପ୍ରାଥମିକ ବିଦ୍ୟାଳୟଟି ଅଛି ଯାହା କି ପଞ୍ଚମ ପର୍ଯ୍ୟନ୍ତ ଅଛି ସେଥିପାଇଁକା ପଞ୍ଚମ ପରେ ଆଉ ଆମ ଗାଁର କୌଣସି ପିଲା ଆଉ ଅଧିକ ପାଠ ପଢ଼ି ପାରୁନାହାନ୍ତି ଏବଂ ଯଦି ଆମର ଏହି ପରିବହନରେ ଯଦି ଆମର ରାସ୍ତାଟି ହୁଏ ଏବଂ ରାସ୍ତାଟା ହୋଇଗଲେ ଜରୁରୀ କାଳୀନ ପରିସ୍ଥିତିରେ ଆମର ଆମ୍ବୁଲାନ୍ସ ମଧ୍ୟ ଆସିପାରିବ ଏବଂ ପିଲା ମାନେ ଏହି ଅଳ୍ପ ପାଠ ପଢ଼ୁଥିବାରୁ ଚାକିରୀ ମଧ୍ୟ ଠିକରେ କରିପାରୁନାହାନ୍ତି ଯାହାଫଳରେ ପରିବହନର ବହୁତ ଅସୁବିଧା ହେଉଛି ଏଣୁ ଯଦି ରାସ୍ତାଟି ହୋଇଯାନ୍ତା ଆମର ସବୁ ଏଠାରେ ସୁବିଧା ହୋଇଯାନ୍ତା ଆମର ସହରକୁ ଯିବା ପାଇଁ ଶିକ୍ଷା ଏବଂ ଆମର ସ୍ଵାସ୍ଥ୍ୟ ସେବାର ବହୁତ ସୁବିଧା ହୋଇପାରନ୍ତା ଯାହାଫଳରେ କି ଏତେ ସଂଖ୍ୟାରେ ଲୋକ ଆମର ମୃତ୍ୟୁବରଣ କରନ୍ତେ ନାହିଁ